ଓଜନ କମାଇବାକୁ ହେଲେ ଆମ ଗାଁରେ କିଛି ଘରୋଇ ଉପଚାର ଆମେ କିଛି କରିଥାଉ ସେଥିମଧ୍ୟରୁ ସକାଳୁ ଖାଲି ପେଟରେ ମହୁ ସହିତ ଉଷୁମପାଣି ଲେମ୍ବୁ ମିଶାଇ ପିଇଲେ ଆମର କିଛି ଓଜନ କମିଥାଏ ଏବଂ ସକାଳୁ ଲୋକମାନେ ମର୍ଣ୍ଣିଙ୍ଗ ୱାକରେ ଯାଇ ମର୍ଣ୍ଣିଙ୍ଗ ୱାକରେ ଯାଇକି କଲେ ଦୌଡ଼ିଲେ କିମ୍ବା ଡିଆଁ ଡିଇଁ କଲେ ଚାଲିଲେ ସେ ଓଜନ ବି କମିଥାଏ ଆଉ ତା'ମଧ୍ୟରୁ ବି ଲୋକମାନେ ଅଛନ୍ତି କିଛି ମୋଟା ହେବା ପାଇଁ ଯୋଉ ପତଳା ହେବା ପାଇଁ ଚାହିଁଥିଲେ ସେମାନେ କିଛି ଲେମ୍ବୁ ଲୁଣ ଲେମ୍ବୁ ଉଷୁମପାଣି ବି ପିଅନ୍ତି ସକାଳୁ